ମୁଁ ବର୍ତ୍ତମାନ ଗାଁ ବାହାରେ ରହୁଛି ହଷ୍ଟେଲରେ ରହି ପାଠ ପଢ଼ୁଛି ଏବଂ ମଝିରେ ମଝିରେ ଗାଁକୁ ବୁଲିବାକୁ ଯାଏ ସେଠି ଏମିତି କିଛି ଉଦ୍ଦେଶ୍ୟ ନାହିଁ କାହିଁକିନା ଗାଁ ହେଉଛି ଏମିତି ଏକ ସ୍ଥାନ ଯେଉଁଠି ଆମେ ଆମର ଛୋଟରୁ ବଡ଼ ହେବା ଯାଏଁ ଜୀବନ ବିତାଇଛୁ ଗାଁର ସେଇ ସ୍ମୃତି କେମିତି ଆମେ ଭୁଲିପାରିବୁ ସେଇ ଗାଁ ପିିଲାମାନଙ୍କ ସହିତ ମିଶି ବାଡ଼ିରୁ ଆମ୍ବ ଚୋରି କରିବା ପୋଖରୀକୁ ମାଛ ମାରିଯିବା ବିଭିନ୍ନ ପ୍ରକାର ଦୁଷ୍ଟାମି କରିବା ସେସବୁକୁ କେମିତି ଭୁଲି ହେବ ଏହିସବୁ ଉଦ୍ଦେଶ୍ୟରେ ମୁଁ ଗାଁକୁ ବୁଲିବାକୁ ଯାଏ